ଏବେ ତ ପିଲାମାନେ ଓଡ଼ିଆ ଭାଷାକୁ ଏତେ ଗୁରୁତ୍ୱ ଦେଉନାହାଁନ୍ତି କାହିଁକି ନା ବାପା ମାଆ ମାନେ ଚାହୁଁଛନ୍ତି କି ଆମ ପିଲାମାନେ ଇଂଲିଶ ମିଡ଼ିୟମ୍ରେ ପଢ଼ନ୍ତୁ ତେଣୁ କରି ସରକାର ଉଚ୍ଚବିଦ୍ୟାଳୟରୁ ନେଇ ସେମାନଙ୍କୁ ଇଂଲିଶ ମିଡ଼ିୟମ୍ରେ ପଢ଼ାଉଛନ୍ତି କିନ୍ତୁ ମୁଁ ତା ଚାହୁଁ ନାହିଁ କି ଆମର ଓଡ଼ିଆ ମାତୃଭାଷା ଓଡ଼ିଆ ସବୁବେଳେ ନିଜର ଆମେ ଗୁରୁତ୍ୱ ଦେବା ଦରକାରେ ଯେ ଆମେ ଓଡ଼ିଆ ଓଡ଼ିଆ ଭାଷାକୁ ଆମେ ସବୁବେଳେ ନିଜର ଭାଷାକୁ ସବୁବେଳେ ଆମେ ଗୁରୁତ୍ୱ ଦେବା ଉଚିତ ପିଲାମାନେ ଯେଉଁଟା ଚାହୁଁଛନ୍ତି ସେଇଟା ମଧ୍ୟ କରି ମଧ୍ୟ ଆମ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବା ନିହାତି ଜରୁରୀ ଯାହାକି ଏବେକା ବାପା ମାଆ ମାନେ ଇଂଲିଶ ମିଡ଼ିୟମ୍ରେ ଛାଡ଼ି ଛାଡ଼ୁଛନ୍ତି ସତ କିନ୍ତୁ ଆମର ଓଡ଼ିଆ ଭାଷାକୁ ସେମାନେ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ